ପଶୁପାଳନ ଏକ ଲାଭ ଲାଭଦାୟକ ବ୍ୟବସାୟ ଏଥିରେ ପାଳନ କରିବା ପାଇଁ କିଛି ଗୋଟେ ନିୟମ ଦାୟିକ ସେ ନିୟମ ଗୁଡ଼ିକ ଆମେ ପଶୁ ଡାକ୍ତରଙ୍କ ଦୂରୁ ବୁଝିପାରିବା ସରକାର ମଧ୍ୟ ଏ ଆଇନ ପଶୁପାଳନ ସମ୍ବନ୍ଧୀୟ କିଛି ଆଇନ ତିଆରି କରିଛନ୍ତି ପଶୁପାଳନ ଯେକୌଣସି ତଥ୍ୟ ଆମେ ପାଇବା ପାଇଁ ହେଲେ ପଶୁ ପଶୁ ଡାକ୍ତରଙ୍କ ସହିତ ପରାମର୍ଶ କରିବା ତାଙ୍କର ଯତ୍ନ ନବା ତାଙ୍କୁ ଠିକ ସମୟରେ ଖାଇବାକୁ ଦବା ତାଙ୍କ ରହୁଥିବା ଘରକୁ ପରିଷ୍କାର ପରିଚ୍ଛନ୍ନ କରିବା ପରିବେଶରେ ପଶୁ ନ ରହିଲେ ପରିବେଶରେ ବିଶୃଙ୍ଖଳା ଦେଖାଯାଉ ତେଣୁ ପରିବେଶରେ ପଶୁ ପକ୍ଷୀ ମନୁଷ୍ୟ ସବ ରହିବା ଆବଶ୍ୟକ